ନମସ୍କାର କେଉଁଠୁ କହୁଥିଲେ କେଉଁଠୁ କହୁଥିଲେ ହଁ କୁହନ୍ତୁ

ହଁ ଅଛି ଏବେ ଛଣା ହୋଇଛି ହଁ ଚାଉଳ ତା ସାଙ୍ଗରେ କିଛି ବିରି କିଛି ବିରି ମିଶାଯାଏ ମିଶାହେଉଛି ଟେଷ୍ଟ ଲାଗେ ନାଇଁ ଚାଉଳ ତ ଭଲ ଚାଉଳ ଭଲ ଚାଉଳ ଅଣାହେଉଛି ତାପରେ ତାକୁ ଧୋଇକି ତାପରେ ଗ୍ରାଇଡ଼ିଂ କରାହେଉଛି ତାପରେ ସେଥିରେ କିଛି ବିରି ମିଶାହେଉଛି ତାପରେ ତାକୁ ଛଣା ହେଉଛି ନା ନା ଆମର ତ ଚାଉଳ ଗୋଳାହେଇ ରହେନାହିଁ ମାନେ ଯେତେ ଆମେ ପେଷେଇକି ଆଣୁ ସବୁ ସରିଯାଏ ଆଉ ରହିବ କ'ଣ ପାଇଁ ଗ୍ରାହକ ଏତେ ଆସୁଛନ୍ତି ଆମେ ଚାଉଳ ବରା ଆମେ ତାଙ୍କ ମୁତାବକ ପହଞ୍ଚେଇ ପାରିବୁନାହିଁ ହଁ ନା ନା ନା ତେଲ ବି ତ ଆମର ସାରିଯାଉଛି ବୋଲେ ସବୁଦିନ ନୂଆ ତେଲ ଦିଆହେଉଛି ଆସନ୍ତୁ କିଛି ଅସୁବିଧା ନାହିଁ ମାନେ ଭଲ ତେଲରେ ବି ଛଣା ହେଉଛି ତାପରେ ଆମର ଚାଉଳ ତ ବାସି ଚାଉଳ ରହୁନାହିଁ ମାନେ ଆଉ ବିରି ଯେହେତୁ ଦିଆ ହେଉଛି ବରା ଟାଣ ହେଉନି ନରମ ଆସୁଛି ସେଥିପାଇଁ ତ ସମସ୍ତେ ଆମ ଚାଉଳ ବରାକୁ ବେଶୀ ପସନ୍ଦ କରୁଛନ୍ତି

ନା ନା ଆରେ କିଛି କରିବନି ସେଟାତ ପୁରା ଭଲସେ ତିଆରି ହେଉଛି ଅସୁବିଧା କିଛି ନାହିଁ କେତେ ନେବେ କି ନା ନା କିଛି ନାହିଁ ପୁରା ସଫାରେ ଦିଆ ହେଉଛି ସେମତି ଅସୁବିଧା କିଛି ନାହିଁ କେତେ ବରା ନେବେ କି ହଉ ଠିକ୍ ଅଛି ଆପଣଙ୍କ ଜାଗାରେ ଆମେ ପହଞ୍ଚେଇ ଦେବୁ ସେମତିକା ଅସୁବିଧା କିଛି ହେବନାହିଁ ଅସୁବିଧା ହେଲେ ଆପଣ ଆମକୁ କମ୍ପଲେନ୍ କରିପାରିବେ ତାସହିତ ରିକୋଭରି ବି ଦେବୁ ସେମତି କିଛି ଅସୁବିଧା ନାହିଁ ହଉ ଠିକ୍ ଅଛି